ହଁ ମୁଁ ସାତ ଆଠ ଦିନ ଭିତରେ ଗୋଟିଏ ଚୁଡ଼ି ଆଣିଛି ବହୁତ ଭଲ ଲାଗୁଛି ମୋତେ ହଁ ଚୁଡ଼ିଟା ବହୁତ ବଢ଼ିଆ ହୋଇଛି ଦେଖିବାକୁ ହଳଦିଆ ତା ରଙ୍ଗ ପୁରା ଯେତେ ଦୂରରୁ ଥିଲେ ବି ସେଟା ପୁରା ଝକାଶ କରୁଛେ କାମ ବି ତା'ର ଭଲ ହୋଇଛି ଭିତରେ ଗୋଟିଏ ଗୋଟିଏ ମିନ ଟାଇପ୍ର କାରୁକାର୍ଯ୍ୟ ହୋଇଛି ସେଟା ବି ବହୁତ ସୁନ୍ଦର ଲାଗୁଛି ଦେଖିବାକୁ ହଁ ସମସ୍ତେ ବା ପଚାରୁଛନ୍ତି କେଉଁଠୁ ଆଣିଲୁ କେଉଁଠୁ ଆଣିଲୁ ମୁଁ ମୋ ସାଙ୍ଗମାନଙ୍କୁ ଯଦି କହିବି ଏତେ ଶସ୍ତାରେ ପାଇଛି ବୋଲି ସେମାନେ ବିଶ୍ଵାସ ବି କରୁନାହାନ୍ତି ବହୁତ ବଢ଼ିଆଁ ହୋଇଛି ପତଳା ପତଳା ହୋଇକି ଭିତର ଅଂଶ ଆଉ ପଇଳା ପଇଳା ଯେଉଁ ହଳଦିଆ ରଙ୍ଗର ତା ସହିତ ମ୍ୟାଚ୍ କରିକି ବହୁତ ବଢ଼ିଆଁ ହୋଇଛି ବହୁତ ବଢ଼ିଆଁ ହୋଇଛି